ମଧୁମେହ ରୋଗର ଲକ୍ଷଣ ମୋଟା ଲୋକମାନଙ୍କ ଠାରେ ହିଁ ଦେଖାଯାଏ ସେମାନେ ପରିଶ୍ରମ କମ୍ କରନ୍ତି ଯାହାଫଳରେ ତାଙ୍କୁ ମଧୁମେହ ରୋଗ ହୁଏ ସେମାନଙ୍କର ନିରାକରଣ ପାଇଁ ସେମାନେ ଲିମ୍ବର ପତ୍ର ଖାଇବା ଦରକାର ଘିକୁଆଁରୀ ଜୁସ୍ ପିଇବା ଦରକାର ଏବଂ କଲରା ପତ୍ରର ପିଠଉ କରି ଖାଇବା ଦରକାର ମାଟି ତଳ ଆଳୁ ଜିନିଷ ଖାଇବା ଦରକାର ନାହିଁ ଏବଂ ତାଙ୍କମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯେଉଁ ବାହାରୁଛି ବିନା ଚିନିର ଖାଦ୍ୟ ଖାଇବା ଦରକାର ଘରୋଇ ଉପଚାର ହେଲା କଲରା ପତ୍ରକୁ କଲରାକୁ ସିଝାଇକରି ତା'ର ପାଣି ପିଇବା ଛାଣି ତା'ପରେ ଖାଇବା ଜିନିଷ ଯେଉଁ ଆଳୁ ଭାତ ଏହି ଜିନିଷଗୁଡ଼ିକ କମ୍ ଖାଇବା ଦରକାର ରାତିରେ ରୁଟି ଖାଇବା ଦରକାର ଏହି ଜିନିଷ ମଧୁମେହ ରୋଗଙ୍କର ନିରାକରଣ କରାଯାଇପାରିବ